ସାର୍ ନମସ୍କାର୍ ଆଜ୍ଞା ଆପଣ ଯୁକ୍ତ ଦୁଇ କଲେଜରୁ କହୁଥିଲେ କି ଆଜ୍ଞା ମୁଁ ଏବେ ଦଶମରେ ପରୀକ୍ଷା ଦେଇ ପାସ୍ କରିଛି ଏବେ କ'ଣ କରିବି ଜାଣି ପାରୁନି ଆଜ୍ଞା ସାଗର୍ କୌଶଲ୍ୟ ମୋର ସତୁରି ପରସେଣ୍ଟ୍ ଥିଲା ଆଜ୍ଞା ଏବେ ତ କିଛି ମୁଁ ଜାଣି ପାରୁନି ମୋର ଦଶମ ସରିଲା ମୁଁ ଏବେ କିଛି ଜାଣିନି କ'ଣ ପଢ଼ିବି କ'ଣ କରିବି ସେଇ ବିଷୟରେ ମୁଁ ଜାଣିନି ମୋର ଜ୍ଞାନ ହିଁ ନାହିଁ ଆଜ୍ଞା ମୁଁ ସେଥିପାଇଁ ଜାଣିବା ପାଇଁ ଚାହୁଁଛି ଆପଣଙ୍କୁ ମୋର ଏ ଥିଲା ସାହିତ୍ୟ ଥିଲା ଆଜ୍ଞା ଓଡ଼ିଆ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଜ୍ଞା କରିବା ପାଇଁ ଚାହୁଁଛି ଜାଣି ପାରୁନି କ'ଣ କେତେ ଲାଗିବ କେତେ କ'ଣ ବର୍ଷକୁ ସତର ହଜାର ଆଜ୍ଞା

ସାର୍ ବର୍ଷକୁ ତ ଏତେ ପଇସା ଆମେ ଦେଇପାରିବୁନି କ'ଣ କରାଯିବ ଆଜ୍ଞା ବାପା ଆମର କୃଷି କାର୍ଯ୍ୟ କରନ୍ତି ଗରିବ ଲୋକ ଆଜ୍ଞା ଆମେ ଏତେ ପଇସା ଆମେ କେଉଁଠୁ ଆଣିବୁ

ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ଏଥିରେ କେତେ ବର୍ଷ ପଢ଼ିବା ପାଇଁ ପଡ଼ିବ ଆପଣ ଯେଉଁ କହିଲେ ସ୍ନାତକୋତ୍ତର ବିଷୟରେ ପଢ଼ିବା ପାଇଁ କ'ଣ ଫାସିଲିଟି ଠିକ୍ଠାକ୍ ଆଜ୍ଞା ଦୁଇ ବର୍ଷ ଦୁଇ ବର୍ଷରୁ ପ୍ରତ୍ୟେକ ବର୍ଷରେ ଉଣାଇଶି ହଜାର ଦେବାକୁ ପଡ଼ିବ ଆଜ୍ଞା ଯୁକ୍ତ ତିନି ଆଜ୍ଞା ଆଜ୍ଞା ସାର୍ ନାହିଁ ସାର୍ ଆପଣଙ୍କ କଲେଜଟା କଲେଜ ମାନେ କେଉଁ ଏରିଆରେ ଯାଉଛି ଆପଣଙ୍କ କଲେଜଟା ଆଜ୍ଞା ଠିକ୍ ଅଛି ସାର୍ ମୁଁ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ରହିଲି ସାର୍